ମାଛଧରା ହେଉଛି ମୋର ଗୋଟେ ବୃତ୍ତି ତେଣୁ ମୁଁ ସବୁଦିନ ମାଛ ଧରେ ଏବଂ ବିକ୍ରି କରେ ତେଣୁ ମାଛ ଧରିବା ପାଇଁ ଆମ ପାଖରେ ଜାଲ ଡଙ୍ଗା ସବୁ ରହିଛି ତଥାବି ସରକାରଙ୍କ ଠାରୁ ବିଭିନ୍ନ ସହାୟତା ଆମେ ଆବଶ୍ୟକ କରୁଛୁ କାରଣ ଏହି ଯେଉଁ ମାଛ ଧରାରେ ରୋଜଗାର ଏତେ ହୁଏ ନାହିଁ ଆଉ ତାକୁ ନେଇକି ଘର ଚଳାଇବାଟା ମଧ୍ୟ କଷ୍ଟକର ହୋଇଯାଏ ତେଣୁ କରି ଆମ ମାଛ ବୃତ୍ତିଟାକୁ ଅଧିକ ଟିକିଏ ଉନ୍ନତି କରିବା ପାଇଁ ସରକାରଙ୍କଠାରୁ ମିନିମମ୍ ଗୋଟେ ପୋଖରୀ ପାଇବା ଆବଶ୍ୟକ ଏବଂ ଭଲ ଫାଇବର୍ ବୋଟ୍ ମଧ୍ୟ ଗୋଟେ ପାଇବା ଆବଶ୍ୟକ ତ ସରକାର ଏଇସବୁ ଜିନିଷ ଯଦି ଆମ ଆମମାନଙ୍କୁ ଯୋଗାଇ ଦେବେ ଆମକୁ ଯୋଗାଇ ଦେବେ ତାହେଲେ ଆମ ବୃତ୍ତିରେ ନିଶ୍ଚିନ୍ତ ଆମେ ଉନ୍ନତି କରିବୁ ଆଉ ଲୋକମାନଙ୍କୁ ମଧ୍ୟ ବିଭିନ୍ନପ୍ରକାର ମାଛକୁ ଖୋଇ ଆମେ ମଧ୍ୟ ସନ୍ତୁଷ୍ଟି ଲାଭ କରିପାରିବୁ ଆଜିକାଲି ନଈରେ ମଧ୍ୟ ବିଭିନ୍ନ ଭେରାଇଟିର ମାଛ ଆସୁଛି ଆଉ ସେହି ଯେଉଁ ଫାଇବର୍ ବୋଟ୍ ମାଧ୍ୟମରେ ସେଗୁଡ଼ିକୁ ଆମେ ଭଲ ଉନ୍ନତ କିସମର ଜାଲରେ ମଧ୍ୟ ଆମେ ଧରି ଆଉ ତାକୁ ମଧ୍ୟ ପୋଖରୀରେ ଛାଡ଼ିକି ବଡ଼ କରି ଆମେ ମଧ୍ୟ ବିକ୍ରି କରିପାରିବୁ ତେଣୁ ଏ ଯେଉଁ ମାଛର ବୃତ୍ତିଟି ଆଜି ଆମପାଖରେ ବେଶି ଆଦୃତ ହେଇଚି ଏଇଥିପାଇଁ ଯେ ସେଥିରୁ ଆମେ ଖୁସି ଅନୁଭବ କରିବା ସହିତ ଜୀବିକା ଅର୍ଜନ ମଧ୍ୟ ଆମେ କରୁ